ଆଜିକାଲି ବ୍ୟାଙ୍କମାନଙ୍କ ତରଫରୁ ବିଭିନ୍ନ ପ୍ରକାରର ଲୋନ୍ ମିଳିଥାଏ ଋଣ ମିଳିଥାଏ ଯେଉଁ ଋଣକୁ ବ୍ୟବହାର କରି ଲୋକମାନେ ସେଇ ଋଣକୁ ବିଭିନ୍ନ କାମ ସାହାଯ୍ୟରେ ବ୍ୟବହାର କରିଥାନ୍ତି ଏପରିକି ଗୃହ କାର୍ ଶିକ୍ଷା ବ୍ୟବସାୟ କୃଷି ଏବଂ ଓ ବ୍ୟକ୍ତିଗତ ଋଣ ଲୋକମାନଙ୍କ ଦ୍ୱାରା ନିଆଯାଏ ଏହି ଋଣକୁ ଲୋକମାନେ ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟବସାୟ ନିମନ୍ତେ ବ୍ୟବହାର କରିଥାନ୍ତି ଋଣରେ ମଧ୍ୟ ମୁଁ ବି ମଧ୍ୟ ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟାଙ୍କରୁ ଋଣ ପାଇଛି ଯାହାଦ୍ୱାରା ମୁଁ ବହୁତ ଉପକୃତ ହୋଇଛି